ଆମ ଅଞ୍ଚଳରେ କଥିତ ମୁଖ୍ୟ ଉପଭାଷା ଭାଷା ଗୁଡ଼ିକ ହେଲା ସମ୍ବଲପୁରୀ ବ୍ରହ୍ମପୁରୀ ଲୋକମାନେ ବୃତ୍ତି ଶିକ୍ଷା ପାଇଁ ଅଧିକ ଭାଷା ଶିଖନ୍ତି ଯୁବଗୋଷ୍ଠୀ ନିଜ ମାତୃଭାଷାରେ କଥା ହେବାକୁ ଗର୍ବ ଅନୁଭବ କରନ୍ତି ଆମ ଅଞ୍ଚଳରେ ଉପଭାଷା ଭାଷା ଗୁଡ଼ିକ ହେଉଛି ସମ୍ବଲପୁରୀ ଆମ ଅଞ୍ଚଳରେ ସମସ୍ତେ ପ୍ରାୟ ସମ୍ବଲପୁରୀରେ କଥାବାର୍ତ୍ତା ହୁଅନ୍ତି ସମ୍ବଲପୁରୀ ହେଉଛିି ଆମ ଅଞ୍ଚଳର ମୁଖ୍ୟ ଭାଷା ମାତୃଭାଷା ଯାହାଦ୍ୱାରା ଆମେ ଆମର ସମସ୍ତ ଯୋଗାଯୋଗ କରିଥାଉ ମାତୃଭାଷାକୁ ଆମେ ସମ୍ବଲପୁରୀ ଭାବରେ ନେଇ ଅଛୁ ଗ୍ରହଣ କରିଅଛୁ ମାତୃଭାଷାକୁ ଆମେ ସମ୍ବଲପୁରୀ ଭାବରେ ଗ୍ରହଣ କରି ଆମ ଅଞ୍ଚଳରେ ଆମେ ଆମର ଉପଭାଷା କିମ୍ବା ଭାଷାକୁ ଆମେ ସମ୍ବଲପୁରୀ କରିଅଛୁ ସମ୍ବଲପୁରୀ ଆମ ଅଞ୍ଚଳର ବହୁତ ପ୍ରତିଷ୍ଠିତ ଭାଷା ଅଟେ ଯାହାଦ୍ୱାରା ଆମେ ସମସ୍ତଙ୍କ ଠାରେ ଯୋଗାଯୋଗ କରିପାରିଥାଉ ସମ୍ବଲପୁରୀ ପାଇଁ ଆମେ ଗର୍ବିତ ଆମେ ସମ୍ବଲପୁରୀ କୁ ମାତୃଭାଷାରେ କଥା ହେବାକୁ ନେଇ ଆମେ ବହୁତ ଗର୍ବ ଅନୁଭୂତ କରିଥାଉ